ଆପଣ କିଏ କହୁଥିଲେ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହଁ ଆଚ୍ଛା ମୋ ନାଁ ପ୍ରଦ୍ୟୁମ୍ନ ପରିଡ଼ା ହଁ ପ୍ରଦ୍ୟୁମ୍ନ ପରିଡ଼ା ଆମର ଏଇ ମନ୍ଦିର ପାଖରେ ତଳ ସାହି ଆମ ଘର ଆଉ ଆପଣ କେଉଁ ବିଷୟରେ ପଚାରିବେ ପଚାରୁନାହାନ୍ତି ହୁଁ ଆମେ ତ ମନ୍ଦିରମାନେ ଆମ ବହୁତ ଦିନର ପୂର୍ବ ପୁରୁଷରୁ ବି ମନ୍ଦିର ସ୍ଥାପନ ହେଲାଣି ଆଉ ମହାପ୍ରଭୁ ଜଗନ୍ନାଥଙ୍କର ତ ମହିମା ଅପାର ଆଉ ଏଥିରେ ତ ସବୁପ୍ରକାର ମାନେ ଆମ ଭାରତବର୍ଷ ନୁହଁ ସାରା ପୃଥିବୀରୁ ସବୁପ୍ରକାର ସାହାଯ୍ୟ ସହଯୋଗ ଭଲମନ୍ଦ ବି ଆସେ ଆଉ ଠାକୁରଙ୍କର ଇଏ କି

ଆମର ମାନେ ମାନେ ମହାପ୍ରଭୁ ଜଗନ୍ନାଥଙ୍କର ମୁଖ୍ୟ ହେଲା ଅବଢ଼ା ପ୍ରଥମ ଆଉ ଏମିତି ତ ଶୁଖିଲା ଭୋଗ ଅଛି ଆମର ସକାଳ ହଁ ମ ଏମିତି ଶୁଖିଲା ଭୋଗ ଅଛି ଶୁଖିଲା ଭୋଗ ବୋଇଲେ ଆମର ଠାକୁରଙ୍କର ଯେଉଁଟାମାନେ ଗଜା ଯେଉଁଟା ଫେମସ୍ ଯେଉଁଟା ଖଜା ହଁ ହଁ ଖଜା ଭୋଗଟା ହେଉଛି ଶୁଖିଲା ଭୋଗ ଆଉ ଦଶଟା ବେଳୁ ତ ଆମର ମାନେ ଅଭଡ଼ା ବାହାରିଯାଏ ପ୍ରଥମ ଦଶଟା ବେଳୁ ସଖାଳ ଦଶଟା ବେଳୁ ବି ଅବଢ଼ା ବାହାରିଯାଏ ତା'ପରେ ତା'ପରେ ବି ଆମର ଚାରିଟା ପାଞ୍ଚଟା ବେଳୁ ଅବଢ଼ା ବାହାରେ ଆଉ ଏ ଯେଉଁ ଦଶଟାବେଳୁ ଯେଉଁ ଅବଢ଼ାଟା ବାହାରେ ସବୁ ବେଶୀ ବି ମାନେ ବାହାର ଲୋକ ଜାଣିପାରନ୍ତିନି ଆଉ ସାଧାରଣତଃ ଆମର ଏଇ ପୁରୀବାସୀମାନେ ପ୍ରାୟ ଜାଣିଛନ୍ତି ବି ଆପଣ ବି ଚାହିଁଲେ ବି ଦଶଟା ବେଳୁ ବି ଅବଢ଼ା ପାଇପାରିବେ ଆଉମାନେ ଏଇ ଯେଉଁ ପାଞ୍ଚଟା ପରେ ଯେଉଁ ଅବଢ଼ା ବାହାରେ ସାଧାରଣ ଜନତା ବି ସମସ୍ତେ ଇଏ କରନ୍ତି ଆଉ ରଥଯାତ୍ରା ବିଷୟରେ ମୁଁ ଆଉ କ'ଣ କହିବି ସାରା ପୃଥିବୀବାସୀ ଜାଣିଛନ୍ତି ପୁରୀର ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ବିଷୟରେ ଆଉ ମୁଁ ତ ଠାକୁରଙ୍କ ବିଷୟରେ ଅଧିକା ମୁଁ କିଛି ବଢ଼େଇ ଇଏ କରିକିନି ତ କହିପାରିବିନି ରଥ ଯାତ୍ରାରେ ବହୁତମାନେ ଠାକୁରଙ୍କର ମହିମା ବହୁତ ଇଏ ରଥଯାତ୍ରା ବିଷୟରେ ମାନେ ଠାକୁର ଚାହିଁଲେ ରଥ ଗଡ଼ିବ ନହେଲେ ନାହିଁ ଆଉ ଲକ୍ଷାଧିକ ଲକ୍ଷାଧିକ ଲୋକ ସମାଗମ ବହୁତ ଲକ୍ଷାଧିକ ଲକ୍ଷାଧିକ ଲୋକ ବ ସମାବେଶ ଆଉ ସେ ତ ସାରା ପୃଥିବୀରୁ ଲୋକ ଚାଲନ୍ତି ଆଉ

ସିଏ ସେ ବି ଆମର ଭଲ ଏଇ ବର୍ଷଠାରୁ ଭଲ ମାନେ ଇଏ ହେଇଛି ତେଣୁ ରଥଯାତ୍ରା ଉପରେ ଠାକୁରଙ୍କ କୃପାରୁ ମାନେ ସବୁପ୍ରକାର ସୁବିଧା ସହଯୋଗ ପୁରା ସବୁ ସମସ୍ତପ୍ରକାର ଜୟ ଜଗନ୍ନାଥ